ହଁ ମୁଁ ଭାରତର କିଛି ପ୍ରସିଦ୍ଧ ରାଜାଙ୍କ ବିଷୟରେ କହିପାରିବି ଯେତେବେଳେ ମୁଁ ବିଦ୍ୟାଳୟରେ ପଢ଼ିଲା ଟାଇମ୍ରେ ଶୁଣିଥିଲି ତ ଆକବର ରାଜାଙ୍କର ହେଉଛନ୍ତି ସେ ଆକବର ରାଜା ତାଙ୍କ ପୁରା ନାଁ ହେଉଛି ଅବୁଲ ଫତହ ଜଲାଲୁଦ୍ଦିନ୍ ମହମ୍ମଦ ଆକବର ସେ ତୃତୀୟ ମୋଗଲ ସମ୍ରାଟ ଥିଲେ ପନ୍ଦରଶହ ବୟାଳିଶ ଖ୍ରୀଷ୍ଟାବ୍ଦର ଅକ୍ଟୋବର ପନ୍ଦର ତାରିଖରେ ଅମରକୋଟ୍ ଠାରେ ଆକବରଙ୍କ ଜନ୍ମ ହୋଇଥିଲା ଯେଉଁ ସ୍ଥାନରେ ବର୍ତ୍ତମାନ ପାକିସ୍ତାନ ଅବସ୍ଥିତ ମୋଗଲ ଶାସନ ହୁମାୟୁନ ଥିଲେ ତାଙ୍କର ପିତା ଏବଂ ମାତା ଥିଲେ ହମିଜା ବାନୁ ବେଗମ ପନ୍ଦରଶହ ଛପନ ଖ୍ରୀଷ୍ଟାବ୍ଦରେ ମୃତ୍ୟୁବରଣ କଲେ ସେତେବେଳେ ଆକବରଙ୍କ ବୟସ ତେର ବର୍ଷ ତେଣୁ ଆକବର ବହୁ କମ୍ ବୟସରେ ସିଂହାସନ ଆରୋହଣ କରିଥିଲେ ପନ୍ଦରଶହ ଏକାବନରେ ଆକବର କାବୁଲ ରୁକାୟାଙ୍କୁ ବିବାହ କରିଥିଲେ ଯେତେବେଳେ ହିନ୍ଦୁ ଶାସନ ଦିଲ୍ଲୀ ଉପରେ ଆକ୍ରମଣ କରିଥିଲେ ସେତେବେଳେ ଆକବର ବୈରାମ ଗାଁ ଗାଁଙ୍କ ସାହାଯ୍ୟରେ ହିମଙ୍କୁ ଦ୍ୱିତୀୟ ପାନିପଥ ଯୁଦ୍ଧରେ ପରାସ୍ତ କରିଥିଲେ